ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ଇତିହାସ କାହିଁକିନା ପୂର୍ବକାଳ କଥା ଶୁଣିବାକୁ ମୋତେ ଭଲ ଲାଗୁଥିଲା ଓ ସବୁ ମହାରାଜାଙ୍କ ବିଷୟରେ ଶୁଣିବାକୁ ମୋତେ ଭଲ ଲାଗୁଥିଲା ତାଙ୍କ ଜୀବନର କଥାବାର୍ତ୍ତା ସମସ୍ତ ମାନେ ଜାଣିକି ମୋତେ ଖୁସି ଲାଗୁଥିଲା ଆମ ଭାରତର କେଡ଼େ କେଡ଼େ ବଡ଼ ରାଜା ଥିଲେ ଆଉ ସବୁଠୁ କଠିନ ବିଷୟ ଥିଲା ମୋ ପାଇଁ ମ୍ୟାଥ୍ ବା ଗଣିତ କାହିଁକିନା ମୁଁ ଅଷ୍ଟମ ଶ୍ରେଣୀରୁ ଟିକିଏ ଗଣିତରେ ଦୁର୍ବଳ ଥିଲି ଆଉ ଅଷ୍ଟମରୁ ଯେତେବେଳେ ହାୟର ଶ୍ରେଣୀକୁ ଗଲି ମୁଁ ଆଉ ଟିକିଏ ଦୁର୍ବଳ ହେଇଗଲି ସେଥିପାଇଁ ମୋର ବେଷ୍ଟଟା ଷ୍ଟାଣ୍ଡାର୍ଡ ନଥିଲା ମ୍ୟାଥ୍ରେ ସେଥିପାଇଁ ମୋତେ ଟିକିଏ କଷ୍ଟ ଲାଗିଲା ଓ ଦଶମରେ ଖାସ୍ କରି ବେଶୀ କଷ୍ଟ ଲାଗିଲା କାହିଁକିନା ମୋର ଟିକିଏ କନସେପ୍ଟଟା କ୍ଲିୟର ନଥିଲା ମ୍ୟାଥ୍ରେ ସେଥିପାଇଁ ମୋର କଠିନ ବିଷୟ ଯେଉଁଟା ଥିଲା ମୋ ପାଇଁ ସେଇଟା ହେଲା ଗଣିତ ବା ମ୍ୟାଥ୍